ହଁ ମ୍ୟାଡମ୍ ନମସ୍କାର ହଁ ମ୍ୟାଡମ୍ ବହୁତ ଦିନ ହେଲା ଆଉ ଆପଣ କାଠଫାଟ ନେବାପାଇଁ ଆସୁନାହାଁନ୍ତି କେବେ ଆସିବେ

କାଠ ତ ଆମର କାଠ ତ ଆମର ବଢ଼ିଆ କାଠ ଶାଗୁଆନ କାଠ ସବୁ ଅଛି ମ୍ୟାଡମ୍ ବହୁତ ବଢ଼ିଆ କାଠ ଆଉ ଆପଣ ଯଦି ବନେଇକି ଆମର ଏଇ ସୁନ୍ଦରଗଡ଼ରେ ଯଦି ଦେଇପାରିଲେ ତାହେଲେ ଏବେ ବାହାଘର ସିଜନ୍ ସେମାନେ ବହୁତ ଏଠି ବିକ୍ରି ବି ହେବ ଆଉ ମାନେ ଭଲ ବି ହେବ ଆଉ ଇଏ ଆମର ଯୋଉ କାଠ ସେଇ କାଠରେ ବହୁତ ଷ୍ଟ୍ରଙ୍ଗ୍ ବି ବନୁଛି ଜିନିଷ ଗୁଡ଼ାକ ବହୁତ ଲୋକ ଆମକୁ ଆମ ପାଖରୁ ହିଁ ନେଉଛନ୍ତି ଆଉ ଆପଣ ଆସନ୍ତୁ ଦେଖନ୍ତୁ ନିଅନ୍ତୁ ତାପରେ ବନେଇକି ବିକି ସାରିଲାପରେ କାଠ ରେଟ୍ ଏବେ ଅଛି ଆମ ପାଖେ ତିରିଶ ହଜାର ହଁ

ହଁ ହଁ ଆଜ୍ଞା ହଁ ହଁ ଆଉ ମ୍ୟାଡମ୍ ହଁ ଦେବେ ଆଚ୍ଛା ହଁ ଏଇ ବର୍ଷା ମାସଟା ଟିକେ କାଠ ଖରାପ ହୋଇଯାଉଛି ହଁ ପିଲାଙ୍କୁ ପଠାନ୍ତୁ ହଁ ହଁ ନାଇଁ ଆଜ୍ଞା ଆଚ୍ଛା ଠିକ୍ କିଛି ହେବନି ନିଜେ ଯଦି ନଆସିବେ ହଁ ଆପଣ ଯଦି ନିଜେ ନଆସିବେ ହେଲେ କାଠ କେମିତି ଜାଣିବେ ପିଲା ଜାଣିପାରିବେ ତ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଠିକ୍ ଅଛି ହଁ ହଁ ପସନ୍ଦ କାଇଁକିନା ଏବେ ବାହାଘର ସିଜନ୍ ହଁ ହଁ ବାହାଘର ସିଜନ୍ ଆମର ଏଠି ସୁନ୍ଦରଗଡ଼ ଏରିଆରେ ଆମ କାଠ ବହୁତ ଚାଲୁଛି ଆପଣ ଯଦି ନେଇକି କଣ୍ଟାକ୍ଟ୍ରରେ ଯଦି ନେଇପାରିଲେ ତାହେଲେ ତାଙ୍କୁ ଯଦି ବନେଇକି ଦେଇପାରିଲେ ଜିନିଷ ହେଲେ ତ ଆହୁରି ଆଉ ବଢ଼ିଆ କଥା ଆଉ ହଁ ଠିକ୍ ଅଛି ଆପଣ ହଁ ପଠାନ୍ତୁ ଆଚ୍ଛା ହଁ ହଁ ଆଉ ଆଡ଼ଭାନ୍ସଟା ବି କିଛି ଦେଇଦେଲେ ଭଲ ହୁଅନ୍ତା ମ୍ୟାଡମ୍ କାହିଁକିନା ହଁ ସେଇଟା ଆଚ୍ଛା

ହଁ ହଁ ମୋତେ କାହିଁକିନା ଆଡଭାନ୍ସ କିଛି ଦେଇଦେଲେ ମୋତେ ବି ଇଆଡ଼େ ପିଲାଙ୍କୁ ପେମେଣ୍ଟ୍ କରିବାକୁ ପଡ଼େ ତ ସେମାନେ ଯୋଉ କାଠ ଫାଠ ଯୋଉମାନେ କାଟୁଛନ୍ତି ହଁ ଠିକ୍ ଅଛି ଆପଣ ପିଲା ପଠାନ୍ତୁ ହେଲେ କେବେ ପଠେଇବେ ମ୍ୟାଡମ୍ ଠିକ୍ ଅଛି ମ୍ୟାଡମ୍ ଠିକ୍ ଠିକ୍ ଆଚ୍ଛା ମ୍ୟାଡମ୍ ଠିକ୍ ଅଛି ଥ୍ୟାଙ୍କ୍ ୟୁ